ଚା' ଚାହାଟେ ଦିଅନ୍ତୁ ଆଜ୍ଞା ହଁ ଆଜ୍ଞା ଚାହାଟେ ଦିଅ ଏ ଗୁଟେ ଦିଉନ୍ ଗୁଟେ ଦଅ ଏକ୍ଲା ଆଜ୍ଞା ଆଜ୍ଞା ହଁ ଆଜ୍ଞା କ୍ୟା ଚା କ୍ୟା ଚାହା ଆଜ୍ଞା ଏଇଟା କେଉଁ କମ୍ପାନୀ ଚାହା ପକଉଛନ୍ତି

ଯି ଆଜ୍ଞା ଏଇଟା ସେ ଖୁଲା ଚାହା ଯେନ୍ ମିଳୁଛେ ସୋମା ଟକିଜ୍ ପାଖେ ଗୋଟେ ଦେଖ୍ବେ ନ ସଭିଁଏ ଆମେ ବ୍ୟବହାର କରୁସୁଁ ଏଇଟା ଚିର୍ଣୀ ବଢ଼ିଆ ଲାଗ୍ସି ଆଜ୍ଞା ହେଇଟା କିଏ ହେଲେ ବୋଲୁଛନ୍ ତ କାଁ କାଁ ବିସ୍କୁଟ୍ଟା ରଖିଛନ୍ତି ତ ଖାଇବାର୍ଟା ଓଃ ଏଇଟା ଟିକେ ଭଲ୍ ଟିକେ ଏନ୍ତା ବିସ୍କୁଟ୍ ରଖିଛନ୍ତି ସେଇଟା

ହଁ ନାଇଁ ନାଇଁ ଏଇଟା ଭଲ୍ ଅଛି ଭଲ୍ ଅଛି ଯେ ଏଇଟା କ'ଣ ଏଇଟା ପାଉଁରୁଟି ଭିତରେ ଏଇଟା କ'ଣ ଆଜ୍ଞା ଏଇଟା ତିଆରି ଝାଡ଼ି ଝୁଡ଼ା ଝାଡ଼ି ଝୁଡ଼ା ଦିଅ ଟିକେ ଏଇଟା ଓଃ ଯେ ଆଜ୍ଞା ଏଇଟା ଜହ ଚିକେ ମଧୁରୀୟା ହିନ୍ ହିଁ ମୋତେ ଏ ପର୍ଯ୍ୟନ୍ତ ବାକି ଲୋକ ତ ସଭେ ପୁଛେ ବୁଝ ନା ଟିକେ ଟେଷ୍ଟି ଏକା ହଁ ଥମ୍ ଠିକ୍ ଥମିରା ମୁହଁ ସ୍ୱାଦ ଟିକେ କରି ପାରିବେ ଆପଣ ହେଇଟା ତ ଆଜ୍ଞା ହଁ ଦେଇତେ ଦୁଇଟା ଏସନ ମୋତେ ପାନ୍ ବାହାର୍ ଟିକେ ଦେବେ ତ ହଏ ମୋର ଦୁଇଟା ହେଇକିରି କେତେ ହେଲା ହଉ ଇଏ ଏଇଟା ଗୁଟେ ଖାଇଲି ଆଜ୍ଞା ପନିର୍ଟା ଦିଅନ୍ତୁନି ଚାହା ପାଞ୍ଚ କଲେ କେଁ ପନ୍ଦର ମାନେ ହେ ବିସ୍କୁଟ୍ଟେ ସେ ଛୋଟ ଗୋଟେ ଦିଅନ୍ତୁ ହଁ ହଁ ଏଇଟା କୋଡ଼ିଏ ହେଲା ନାଇଁ ଏଇଟା ଦେଖୁନି କପ୍କୁପା ଏଇଟା ବାହାରେ କିନ୍ ପକଉଛନ୍ତି ସେଇଟା ଡଷ୍ଟବିନ୍ଟେ ଦେଖନ୍ତୁ ଆଜ୍ଞା ସଫାସୁତରା ଦେଖନ୍ତୁଁ ସବୁଆଡ଼େ ସ୍ୱଚ୍ଛ ଭାରତର ସେ କିଏ ଦୂର୍କେ ପକେଇ ଯିବେ ଆଜ୍ଞା ଚାହା ଟିକେ ପିଇବେ ଯେ ହେଲା ଯେ ଚାହା ଏତେ ସକାଳେ ଟିକେ ଚାହା ବିକୁଛନ୍ତି ତାହାଲେ ନିକେ ହେଲେ ସଫା ରଖ କହିଲେ ଯେ ଏ ଡଷ୍ଟବିନ୍ଟେ ଲଗଉ ନାଇଁ ଜାଇଁଲ ଅଠା ହେଇଯାଇଛି ତମର ଦେଖ୍ମା ରହ କେନ୍ତା କେନ୍ତା ଠିକ୍ରେ ପଇସା ପତ୍ର ଦେବେ ଯେ କେନ୍ତା କେନ୍ତା ହିସାବେ ଦେବି କି ମୁଇଁ ଏଇନା କହିଦେବି ମୁଇଁ କେନ୍ତା କେନ୍ତା ହଁ କେତେ କେତେ ତୁମର ଚାହା ତ ସକାଳେ ଏକା ନାଇଁ କି ମୁଇଁ କହିବି ଆଜ୍ଞା ହେନ୍ତା କରିବି ପିଲାମାନେ ଥିଲେ ମୁଁ କହି ପାରିଲିନି ଯେ ଭଲ୍ ଲାଗିଲା ଭଲ୍ ଲାଗିଲା ଭଲ୍ ଲାଗିଲା ହୁଁ ହୁଁ କେତେ ଏବେ କାଟୁନ୍ କାଟୁନ୍ ପଇସା କାଟୁନ୍ ଏ ପଇସା କାଟୁନ୍ ଆଜ୍ଞା ପଇସା କାଟି ନିଅନ୍ତୁ ପଚାଶ ଟଙ୍କା ଆଜ୍ଞା ଏଇଟା ଗୁଟେ ଦଶ ଟଙ୍କା କେନ୍ତା ଆଜ୍ଞା ଟିକେ ଫଟାଟା ଅଲଗାଟେ ଦିଅନ୍ତୁ ଆଜ୍ଞା ହଁ ହଁ ଚଲ୍ବୋ ଏଇଟା ହଁ ଆଜ୍ଞା ହେଲା କି ହେଲା କି ଠିକ୍ ଅଛି ଆଜ୍ଞା ହଁ ହଁ ଯାସି ଯାସି ଆଜ୍ଞା